ହ୍ୟାଲୋ ହ୍ୟାଲୋ ସାଙ୍ଗ ରାମ ମୁଁ ଆଜି ଫୁଲବାଣୀରୁ ଖାଦ୍ୟ ଖାଦ୍ୟ ମଗାଇବାର ଅଛି ଆଉ ଆଜି ରେଷ୍ଟୁରାଣ୍ଟ କି ହୋଟେଲ ଖୋଲା ଅଛି କି ନାହିଁ ଆଉ ଯେଉଁ ଲୋକମାନେ ଯେଉଁ ସ୍ଵିଗି ବଏ ଯେଉଁ ସ୍ଵିଗି ବଏ ଅଛନ୍ତି ସେମାନଙ୍କର ଅଫିସ ଆଜି ଖୋଲା ଅଛି କି ନାହିଁ ସେହି ବିଷୟରେ ଟିକେ ମୋତେ ଅପଡ଼େଟ ବା ମୋତେ ସେହି ବିଷୟରେ ଟିକେ ମୋତେ କିଛି କୁହ